ହାଲୋ ସାଙ୍ଗ ମୁଁ ଗୋଟେ ନୂଆ କାର୍ଟେ ଆଣିଛି ଗାଡ଼ିର ଲାଇସେନ୍ସ୍ ଫାଇସେନ୍ସ୍ ସବୁ ଅଛି ଏ ଯେଉଁ ମନୋଜ ତମ ଘର ପାଖରେ ଯେଉଁ ମନୋଜ ଗାଡ଼ି ଗାଡ଼ି ଚଲାଏ ମୁଁ ତ ତୁ ତ ଜାଣିଛୁ ମୁଁ ଠିକ୍ରେ ଗାଡ଼ି ଶିଖିନି ତାକୁ ସେ ଭଲସେ ଗାଡ଼ି ଚଲାଏ ତ ନା ମଦ ଫଦ ପିଇକି ଚଲାଏ ଗାଡ଼ି ତାକୁ ଟିକେ ନେଇକି ଯାଇଥାନ୍ତି ପୁରୀ ପୁରୀ ଜଗନ୍ନାଥ ମନ୍ଦିର ଯାଇଥାନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତୁ ଚନ୍ଦ୍ରଭାଗା ଯାଇଥାନ୍ତୁ ଏମିତି ସବୁଆଡ଼େ ବୁଲି ବୁଲାକି ବୁଲିତେ ଯାଇଥାନ୍ତୁ ସେ ମଦ ପିଇକି ଚଲାଉନି ତ ତା କତିରେ ଲାଇସେନ୍ସ୍ ଅଛି ତ ନା ନାହିଁ ତୁ ତ ଜାଣିଛୁ ଜାଣିଛୁ ନା ସିଏ ଭଲ ଗାଡ଼ି ଚଲାଇବ କି ନାହିଁ ନା ମଦ ଫଦ ପିଇକି ଚଲାଇବ ଗାଡ଼ି